ହଁ ଆମର୍ ପାଖେ ତ ସମୁଦ୍ର ନେଇନ ଫେର୍ ବି ସମୁଦ୍ରକେ ବୁଲି ଗଲାବେଲେ କିମ୍ବା ଆମର୍ ଇନ ଯେନ୍ ମହାନଏଦ ଅଛେ କି ଅଙ୍ଗ୍ନାଏଦ ଅଛେ କି ତେଲ୍ ନଏଦ୍ ଅଛେ ବଡ଼୍ ବଡ଼୍ ବର୍ଷାରେ ଯେନ୍ ପାଣି ବହୁତ୍ ଯାଉଥିସି ସେ ଆମେ ଖୁସିରେ ବୁଲିଯାଏସୁ ସେନ ଯେନ୍ ମାଛମାନେ ବହୁତ୍ ବଡ଼୍ ବଡ଼୍ ଆଉଳା ମାରିକିରି ଯଉଥିସନ୍ ଦେଖିକିରି ବହୁତ୍ ଖୁସି ଲାଗ୍ସି ହେଲେ ଧର୍ବାର୍କେ ଚାହେଁସୁ ଆମେ କେବେ ଧରି ନେଇ ପାରି କିନ୍ତୁ ଧରି ପାର୍ଲେ ହେତା ମାଛକେ ବହୁତ୍ ମଜା ଲାଗ୍ତା ହେଲେ ସେମାନେ ପାଣିର୍ ଜନ୍ତୁ ଆମେ ତ ସେ ପାଣିରେ ମାଛ ଧର୍ବାର୍ ଅଭ୍ୟାସ୍ ନାଇନ ତେଣୁ ଆମେ ସେ ମାଛକେ କେବେ ଧରି ନେଇ ପାରି ଯେନ୍ ବନ୍ଧମାନଙ୍କୁ ଯେନ୍ ବଡ଼୍ ବଡ଼୍ ମାଛମାନେ ଧରିଚନ୍ ଆମେ ତାହାକେ ଦେଖିଚୁଁ ତାହାକେ ଟାମ୍ଡ଼ିଛୁଁ ବହୁତ୍ ଖୁସ୍ ଲାଗ୍ସି ବହୁତ୍ ମଜା ଲାଗ୍ସି ଜଡ଼େ ବଡ଼୍ ମାଛ୍ ହେଲେ ସେତ୍କି ମଜା ଲାଗ୍ସି ଇଟା ଆମର୍ ନିଜର୍ ଆଖିରେ ଦେଖ୍ଲା ଜିନିଷ୍ ଆମର୍ ଗୁଟେ ଗାଁରେ ବଢ଼େ ବନ୍ଦ୍ଟେ ଥିଲା ପଟେ ପଟେ ମାଛ ଚାଲିଶ୍ କେ ଜି ପଇଁଚାଲିଶ୍ କେ ଜି ତକ୍ ବଢ଼ିଥିଲେ ସେ ମାଛ ଦେଖିକିରି ଆମ୍କୁ ବହୁତ୍ ଖୁସ୍ ଲାଗିଯାଏ ବହୁତ୍ ବଢ଼ିଆ ଲାଗେ ବଢ଼େ ବଢ଼େ ମାଛ ତେଣୁ ମାଛ ଗୁଟେ ଏନ୍ତା ଜିନିଷ୍ ସେମାନେ ବି ପାଣି ଭିତ୍ରେ ବହୁତ୍ ବଢ଼ି ପାରୁଚନ୍ ଆର୍ ବଡ଼୍ ଜୀବଟେ ଏ